ସତେଇଶ ନଭେମ୍ବର ଉଣେଇଶହ ପଞ୍ଚାନବେ ତେଇଶ ଅକ୍ଟୋବର ପନ୍ଦରଶହ ପଞ୍ଚୋସ୍ତରୀ ଅଠର ମେ ଦୁଇହଜାର ବାର ଚଉଦ ଅକ୍ଟୋବର ଦୁଇହଜାର ତେର ପନ୍ଦର ଜୁଲାଇ ଦୁଇହଜାର ଅଠର